ମୁଁ କିଣିଥିବା ଶାଢୀଟି ଭଲ ଗୁଣ ହେଉଛି ଲମ୍ବା ଅଛି ଓସାର ଅଛି ବ୍ଲାଉଜ୍ ପିସ୍ ଭଲ ଅଛି ଷ୍ଟୋନ ବି ଛାଡ଼ିବାର ନାହିଁ ଭଲ ଦେଖାଯାଉଛି ରଙ୍ଗଟା ବି ଭଲ ଅଛି ମୋ ଶାଶୁ କହୁଛନ୍ତି ଭଲ ସେ ଶାଢୀଟା ଦେଖାଯାଉଛି ଇଏ ବି କହୁଚନ୍ତି ଭଲ ସୁନ୍ଦର ଦିଶୁଛି ତମକୁ ଯାଆ ବି ପଚାରୁଛନ୍ତି ନଣନ୍ଦ ବି ପଚାରୁଛନ୍ତି କହିଲେ କେଉଁ ଦୋକାନୁରୁ ଆଣିଛ ମୁଁ କହିଲି କୋଣାର୍କରୁ ଆଣିଛି ମୋ ପାଇଁ ଏମିତିଆ ଗୋଟେ ଆଣିବି ଭଲ ଦେଖାଯାଉଛି ମତେ ଭଲ ମାନୁଛି ସମସ୍ତେ କହୁଛନ୍ତି